ହ୍ୟାଲୋ ହଁ ଆମର ଗୋଟେ ପ୍ରି ୱେଡ଼ିଙ୍ଗ୍ ସୁଟିଂ ହେବାର ଥିଲା ତ ମୁଁ ଯାଇଥାନ୍ତି ଟିକେ ଆପଣଙ୍କ ପାଖକୁ ତ ଆପଣଙ୍କ ନମ୍ବର୍ଟା ଆଣି ମୁଁ କଲ୍ କଲି ଆପଣଙ୍କୁ ମୁଁ ଠାରୁ କିଛି ଜାଣିବାକୁ ଚାଁହୁଛି ସୁଟିଂ ବିଷୟରେ ହଁ ତ ମୁଁ କିଛି ଜାଣିବାକୁ ଚାହୁଁଥିଲି ତା ଭିଡ଼ିଓ ସୁଟିଂ ବିଷୟରେ ତ ଆପଣଙ୍କ ପାଖେ କେମିତି କ'ଣ କ୍ୟାମେରା ସବୁ ଅଛି ଡ୍ରୋନ୍ କ୍ୟାମେରା ଡ୍ରୋନ୍ କ୍ୟାମେରା ଆଭେଲେବୁଲ୍ ରହୁଛି ତ ତ କେତେ କ'ଣ ବଜେଟ୍ ଆସିବ କେମିତି କ'ଣ

ତ ଆମର ହାଇ କ୍ୱାଲିଟିଟା ଦରକାର ସେଇଟା କେତେ କ'ଣ ଲକ୍ଷେ ଟଙ୍କା ଭିତରେ ପଳାଇ ଆସିବ ତ ଆମର ଯେଉଁ ଯିବୁ ସବୁ ପୁରୀ କୋଣାର୍କ ଅଛି ତ ଆମେ ଯିବା ପାଇଁ ସେଇଟା ଖର୍ଚ୍ଚ କିଏ ଆପଣ ବୁଝିବେ ନା ଆମେ ବୁଝିବୁ ତ କଷ୍ଟ୍ୟୁମ୍ ହରିକା ସବୁ ଯେଉଁ ସୁଟିଂ ପାଇଁ କଷ୍ଟ୍ୟୁମ୍ ହରିକା ଦରକାର ତ ଆଉ ଖାଇବା ପିଇବା ସବୁ ଆପଣ ବୁଝିବେ ତ ଆମର ସବୁ ଯେଉଁ ଆପଣ ଘରେ ଆସିକି ସୁଟିଂ କରିପାରିବେ ତ ହଁ ମୁଁ ଆପଣଙ୍କୁ ଆମର ଟାଇମ୍ ମାନେ ଡେଟ୍ ଆମର ଫିକ୍ସ୍ ହେଇନି ତ ମୁଁ ଆଗୁଆ ବୁଝିଦେଲି ତ ମୁଁ ଡେଟ୍ ଫିକ୍ସ୍ କରିକି ଆପଣଙ୍କୁ କହିବି ତ ଆପଣ ଆସିବେ ତ ଦେଖିକି ଯାହା ଗୋଟେ ରେଟ୍ କରିବେ ଆଉ ହଁ ତିନି ଚାରି ଯାଗା ଏମିତି ବୁଲିକି ସବୁ ସୁଟିଂ କରିବାର ଅଛି ତ ଆଉ ଯାହା ଟିକେ ଭଲକି କରିବେ ଆଉ ଡ୍ରୋନ୍ ଫ୍ରୋନ୍ ବି ସବୁ ଦରକାର ଅଛି ହଁ ହଁ ମୁଁ ଆଗରୁ ବି କୁହା ହେବ ତ ଆପଣ ବି ଆସିକି ଦେଖି ନେବେ କେମିତି କ'ଣ ହେବ ଘର ଫର ବୁଲିଯିବେ ଆସିକି ତ ଆପଣ ଟିକେ ଆଉ ଯାହା ବି ଦରକାର ଏକ୍ସଟ୍ରା ଆପଣ କହିବେ ସବୁ ହଁ ମୁଁ ଆଉ ମୁଁ ଲୋକେସନ୍ଟା ବି ଆପଣଙ୍କୁ ସେୟାର୍ କରିଦେବି ଆଉ ଏମିତି ସବୁ କହିବି ଆଉ ଆପଣଙ୍କୁ ଆଉ ଆଉ ଆପଣ ଟିକେ ଦେଖିକି ଯାହା ବଜେଟ୍ ଭିତରେ କରିବେ ଆଉ ହଉ ଠିକ୍ ଅଛି ହଁ ହଁ ମୁଁ ଯାଇକି ତା ପୂର୍ବଦିନ ଆପଣଙ୍କୁ କଲ୍ କରିକି କହି ଦେବି ତ ଆପଣ ଆସିକି ଦେଖିନେବେ ଆଉ ଫଟୋଗ୍ରାଫର୍ କେସି କେମିତି କେତେଜଣ ଜଣ ସବୁ ଆସିବେ ମିଶିକି ପାଞ୍ଚ ଜଣେ ଭିଡ଼ିଓ କରିବ ଜଣେ ଫଟୋ ଉଠାଇବ ଜଣେ ଡ୍ରୋନ୍ କଣ୍ଟ୍ରୋଲ୍ କରିବ ଏମିତି ସବୁ ତ ଠିକ୍ ଅଛି ଠିକ୍ ଅଛି ତ ସବୁ ଭଲରେ ହେବ ତ ସବୁ ଠିକଠାକ୍ କିଛି ଅ ଅସୁବିଧା କିଛି ନାହିଁ ତ କିଛି ସବୁ ନୂଆ କ୍ୟାମେରା ତ ତ ଠିକ୍ ଅଛି ତ ସମସ୍ତଙ୍କର ମିଶିକି ବଜେଟ୍ ବି ଲକ୍ଷେ ଟଙ୍କା ତାଙ୍କ ମାନେ ଆଉ ଟିକେ କ'ଣ କିଛି ହେବନି ରେଟ୍ଟା ବଜେଟ୍ ଭିତରେ ହଉ ତା'ହେଲେ ଠିକ୍ ଅଛି ଆପଣ ଆମେ ଯେଉଁ ଜାଗା କହିବୁ ଆପଣ ଆମକୁ ସେଇ ଜାଗାକୁ ନେଇ ଯାଇ ଯାଇପାରିବେ କି ଆମର ଅଲଗା ଯାଗାକୁ କିଛି ଅଛି ଯିବା ପାଇଁ ତ ଆପଣ ନେଇ ଯାଇପାରିବେ ତ ଆପଣ ଯେତେ ସମୟ ରହିପାରିବେ ତ ମାନେ ଆମର ଯେତେ ସମୟ ଦରକାରେ ରହିବା ପାଇଁ ଭିଡ଼ିଓ ସୁଟିଂ କରିବା ପାଇଁ କାରଣ ସେତିକି ସମୟ ରହିବେ ନା ଆପଣଙ୍କର କିଛି ଟାଇମ୍ ଅଛି ଆପଣ ଯେତେ ଠିକ୍ ଅଛି ଠିକ୍ ଅଛି ହଁ ବଜେଟ୍ଟା ଟିକେ କମ୍ କରିବେ ଆଉ ହଉ ଠିକ୍ ଅଛି ରହୁଛି